କଣ୍ଟେନର୍ ବଗିଚା କିମ୍ବା ଭୁଲମ୍ବ ବଗିଚା କରିନି କେବେ କିନ୍ତୁ ଯାହା ଯେତିକି ଜାଣିଛି ଆମ ସରକାରଙ୍କର ଯେଉଁଗୁଡ଼ା ବଗିଚା ଆମ ବଗିଚା ମିଳିଥାଏ ସେ ବଗିଚା କରିଛି ଏଁ ଭୁଲମ୍ବ ବଗିଚା କିମ୍ବା କଣ୍ଟେନର୍ ବଗିଚା କହିଲେ ସାଇଟ୍ରେ ବାଡ଼ ଦେଇ ଖାତ ଖୋଳି ତାକୁ ଲମ୍ବ ମାପ ହିସାବରେ କରାଯାଏ ବଗିଚା ଯେଉଁଦ୍ୱାରାକି ଆମେ ଶାଗ ପନିପରିବା ଯାହା କିଛି ଚାଷ କରିପାରିବା ସେ ଚାଷରୁ କିଛି ଉନ୍ନତ ପ୍ରଣାଳୀ ଚାଷ ମଧ୍ୟ ହେଇପାରିବ ତା' ଦ୍ୱାରା କ'ଣ ହେଇପାରେ ନା ସାଇଟ୍ରେ ଆମ ଲମ୍ବ ହିସାବରେ ମାପ କରାଯାଏ ଯାହାକି ଦୁଇ ସାଇଟ୍ରେ କମ୍ପୋଷ୍ଟ୍ ରୁହେ କମ୍ପୋଷ୍ଟ୍ ରହିକି ଚାରି ସାଇଟ୍ରେ ବାଡ଼ ରହିବ ବାଡ଼ ରହିସାରିଲା ପରେ ଆମର ଭିତରେ ଏଁ ପୁଣି କଟାଯାଏ ପୁଣି କଟାଯାଇକି ଉପରକୁ ଛଅ ଇଞ୍ଚ୍ ଉପରକୁ ମାଟି ରହିବ ମାଟି ଉପରେ ଆମ ବଗିଚା ହବ ସାଇଟ୍ରେ ଆମର